ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ ଯଦି କେହି ଖାଇକି ତାହାର ପ୍ରଶଂସା କରେ ତାହାହେଲେ ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ ତାହାକୁ ଶିଖେଇବା ପାଇଁ ମୁଁ କିଚେନ୍କୁ ଡ଼ାକି ତାକୁ ପ୍ରଥମେ ଗ୍ୟାସ୍ କେତେ ପରିମାଣରେ ଲଗେଇବ ତାହା ପ୍ରଥମେ କହିଥାନ୍ତି

ଅଧିକ ଗ୍ୟାସ୍ ଜାଳିବାଦ୍ୱାରା ଖାଦ୍ୟର ପ୍ରସ୍ତୁତି ନଷ୍ଟ ହୋଇଯାଇଥାଏ ସେଥିପାଇଁ ପ୍ରଥମେ ଯେଉଁ ରେସିପି ବନେଇଥାଉ କେତେ ପରିମାଣରେ ତେଲ ପଡ଼ିବ ପିଆଜ ପଡ଼ିବ ଜିରା ସୋରିଷ ହଳଦୀ ଗୁଣ୍ଡ ମରିଚ ଗୁଣ୍ଡ ପଡ଼ିବ ସବୁ ମୁଁ ପ୍ରଥମେ ଠିକ୍ ପରିମାଣରେ ପକେଇବାକୁ କହିଥାଏ ଏହା ପରେ କେତେ ସମୟ ଯାଏଁ ସେଇ ପ୍ରସ୍ତୁତ ଖାଦ୍ୟକୁ ଫ୍ରାଏ କରିବା ଦରକାର କହିଥାଏ ସେହି ରେସିପିକୁ ସଠିକ୍ ସମୟ ଯାଏଁ ଗ୍ୟାସ୍ରେ ରଖିଲାପରେ ତାହାର କଲର୍ ଦେଖି କେମିତି କାଢ଼ିବେ ତାହାକୁ ଶେଷରେ କାଢ଼ି ନେଇଥାଏ